ମୁଁ କ୍ରିକେଟ ଖେଳଟି ଦେଖିବାକୁ ବହୁତ ଭଲପାଏ ଟିଭି ମାଧ୍ୟମରେ ମୋ ପରିବାର ସହିତ ମୁଁ ବସିକି କ୍ରିକେଟ ଖେଳ ଦେଖେ ଯେତେବେଳେ ଭାରତ ବୋଲିଂ କରନ୍ତି ମୁଁ ସେତିକି ବେଳକୁ ବହୁତ ଖୁସି ଅନୁଭବ କରେ ଭାରତ ଜିତିଗଲାମାନେ ମୋ ଖୁସି କହିଲେ ନ ସରେ ମୁଁ ଯେତବେଳେ ଯଦି ଲାଇନ କଟିଯାଏ ତ ମୁଁ ମୋବାଇଲରେ ସର୍ଚ୍ଚ କରିକି ଦେଖେ ଆଉ ଭାରତ ଜିତିଗଲା ପରେ ବାଣ ଫୁଟେଇ ନାଚି କୁଦି ଡେଇଁ ବହୁତ ମଜା ଅନୁଭବ କରୁ ସେଇଠି ମୋ ସାଙ୍ଗସାଥୀ ସମସ୍ତେ ମିଶିକି ଆମେ ବହୁତ ଆନନ୍ଦ ପାଉ ଭାରତ ଜିତିଗଲେ ଖୁସିରେ